ବିଜୁଳି ଆମ ବହୁତ ଆବଶ୍ୟକ ବିଜୁଳି ନ ଥିଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ବିଜୁଳି ଖରାଦିନେ ପ୍ରବଳ ଖରା ଗରମରେ ବିଜୁଳି କଟିଗଲେ ଛୋଟ ଛୁଆ କାନ୍ଦନ୍ତି ରୋଷେଇ ବାସ କରିବାକୁ ବହୁତ ଅସୁବିଧା ହୁଏ ରୋଷେଇ କଲାବେଳକୁ ବହୁତ ବିରକ୍ତିଆ ଲାଗେ ଝାଳ ବହୁତ ବାହାରେ ଆଉ ଛୋଟ ଛୁଆ କାନ୍ଦନ୍ତି ବୁଢ଼ାବୁଢ଼ୀ ବହୁତ ହଇରାଣ ହୁଅନ୍ତି ବିଜୁଳି କଟିଗଲେ ଆଉ ତେଣୁ ବର୍ଷାଦିନେ ବି ସେମିତି ବର୍ଷା ହେଲେ ବିଜୁଳି କାଟି ଦିଅନ୍ତି

ବିଜୁଳି କଟିଯାଏ ତେଣୁ ବହୁତ ଶୀତଦିନେ ବିଜୁଳି ବେଶିକିଛି ଆବଶ୍ୟକ ନାହିଁ ଆଉ ବିଜୁଳି ବିଜୁଳି